ଆମେ ଗୋଟେ ଜାଗାକୁ ଯାଇଥିଲୁ ଖାଇବା ପାଇଁ ସାଙ୍ଗମାନେ ସହିତ ରେଷ୍ଟୁରାଣ୍ଟଟି ଠିକ୍ ଥିଲା ହେଲେ ଖାଦ୍ୟ ଅର୍ଡ଼ର୍ କଲୁ ଖାନା ଖାଇଲା ପରେ ସାଙ୍ଗମାନେ ସମସ୍ତେ ମିଶିକି ଖାଦ୍ୟକୁ ଟିକେ ଖରାପ କହିଲେ ଖାନା ଟିକେ ଭଲ ନଥିଲା ଆଉ ଟିକେ ବାସୁଥିଲା ଗନ୍ଧ ଭଳି କହୁଥିଲେ ସାଙ୍ଗମାନେ ସେଥିପାଇଁ ରେଷ୍ଟୁରାଣ୍ଟ ମାଲିକକୁ କିଛି କହିଲେ ସେ ବର୍ତ୍ତମାନ କିଛି କହିକି ସେଟା ସମାଧାନ ହେଇଗଲୁ ତା'ପରେ ଅଭିଯୋଗ କରିବା ଲାଗି କମ୍ପ୍ଲେନ୍ କରିବା କରୁଥୁ ହେଲେ ମାଲିକ ସେମିତି ନ କରିବାର ପାଇଁ ମନା କଲେ ଆଉ ଟଙ୍କା ଜିନିଷ ପାଇଁ ବନ୍ଦୋବସ୍ତ କରିଥିଲେ ପରେ ତା'ପରେ ଆମେ କାର୍ଯ୍ୟକୁ ସମାପ୍ତ କରିକି ସେଥିରୁ ରେଷ୍ଟୁରାଣ୍ଟରୁ ପଲାୟନ କରିଥନୁ ଘରେ ସାଇଟ୍କୁ